ଆମ ଅଞ୍ଚଳର ପିଲାମାନେ କେତେକ ଜାତୀୟ ପରୀକ୍ଷା ଦେଇଥାନ୍ତି ବୃତ୍ତି ନବୋଦୟ ପରୀକ୍ଷା ଦେଇ ନିଜର ସ୍ଥାନ ପ୍ରଥମ ଆଣିଥାନ୍ତି ସ୍ଥାନ ପ୍ରଥମ ଆଣିବାରୁ ସେମାନେ ସ୍କଲାରସିପ ପାଇଥାନ୍ତି ସ୍କଲାରସିପ ର ସାହାଯ୍ୟକୁ ନେଇ ସେମାନେ ନିଜ ପଢ଼ିବାର କ୍ଷେତ୍ରକୁ ଆଗକୁ ବଢ଼ିଥାନ୍ତି